ହଁ ମୁଁ ଥରେ ରୋଷେଇ କରିବା ସମୟରେ ଗୋଟିଏ ସିଲକିନ୍ ଶାଢ଼ୀ ପିନ୍ଧିଥିଲି ଯାହା ଫଳରେ ମୁଁ ଚୁଲିରେ ବରଡ଼ା ପତ୍ରରେ ଚୁଲି ଜାଳୁଥିଲି ସେତେବେଳେ ବେଶି ତ ସୁବିଧା ଜାଳ କାଠ ବା ଗ୍ୟାସର ନଥାଏ ଆଉ ସେ ନିଆଁଟି କେମିତି କ'ଣ ହୋଇକି ମୋ କାନିରେ ଲାଗିଯାଇଛି ଲାଗିଯିବା ପରେ ମୁଁ କିଛି ସମୟ ପରେ ମୋତେ ଗରମ ଗରମ ଲାଗିଲା ଦେଖିଲା ବେଳକୁ ମୋ ହାତ ଆଉ ମୋର ସେ ଗୋଡ଼ ଫାଳେ ମାନେ ନିଆଁ ଧରି ପକାଇଲାଣି ମୁଁ କଲବଲ କରି ଲୁଗାଟାକୁ ଫୋପାଡ଼ି ଦେଇ ଗୋଟିଏ ଅଖା ଥିଲା ଅଖାରେ ନିଜକୁ ସମସ୍ତଙ୍କୁ ଡାକିଲି ସମସ୍ତେ ଆସି ନିଆଁଟାକୁ ଲିଭାଲିଭି କଲେ ଏବଂ ମୁଁ ହଠାତ୍ ମୋତେ ସାଙ୍ଗେ ସାଙ୍ଗେ ଡାକ୍ତରଖାନାକୁ ନେଇଗଲେ ନେଲା ପରେ ମୁଁ ସେହିଠି ଛଅ ସାତ ଦିନ ରହି ମୋର ଘା ଟା ଯେଉଁ ଦେହ ପୋଡ଼ି ଯାଇଥିଲା ସେମାନେ ସେଇଟାକୁ ନିଜର ଚିକିତ୍ସା ମାଧ୍ୟମରେ ସୁସ୍ଥ ମୁଁ ହୋଇଥିଲି ଯାହାଫଳରେ ଏବେ ବି ତ ଦେଖୁଛନ୍ତି ଯେ ଦାଗ ରହିଛି ମୋର ସୁସ୍ଥ ହୋଇଥିଲି ସେଥିରୁ ଆଉ